ଆମ ଗାଁନୁ ଯେନ୍ କୃଷିମାନେ ଯେନ୍ ଅଛନ୍ ଚାଷୀମାନେ ଯେନ୍ ଅଛନ୍ ଆମ ଗାଁନ ସେମାନେ ଅନ୍ୟ କିଛି କର୍ବାଁ ନା ଚାହାଁ ଖାଲି ସେମାନେ ଆମେ ଛାଷ୍ କରିବୁଁ ବାହାର୍କେ ଗଲେ କେତେ ଟଙ୍କା ହବଁ ଆମର ଚାଷ୍ କେ ଆମେ ଦୁଇ ମାସ ଲଢ଼ିଁ ନବୁଁ କାଦୁଅ ସାଙ୍ଗେ କାଦୁଅ ହବୁଁ ବୋଲେଁ ଆଉ ଛଅ ମାସେ ଆମର ଘରେ ଲାଗ୍ଠୁଁ ରୋକି ହବଁ ଆଉ ଆମେ ବାହାର କେ ନାଇ ଯିବୁ ପଛେ ଆଉ ଭାଗେ କାଣା ବୋଲୁଛନ୍ ଆମେ ପଢ଼ା ଲେଖା କରିଛୁଁ ଆମେ ଜମିନ୍ କେ ନାଇଁ ବୋଲେଁ ଆମେ ସେଇ ଚାକିରୀ ଗୋଟେ ଅଧିକ ପାଇଲା ଆମେ ଯିଏ ଯେନ୍ତା କି ସଞ୍ଚା କରି ପାଇ ଗଲେ ସେମାନେ ବାହାରକେ ପଲା ଆସନ୍ ଆଉ ତାଙ୍କର ବୁଆ କକା ଯେନ୍ ଅଛନ୍ ଆମର ବାହାରକେ ନେଇ ଯାଉ ଆର୍ ଆମେ ଚାଷ୍ କରୁବୁଁ ବୋଲ୍ ସନ୍ ଅନେକ ଚାଷୀମାନେ କରୁ ସନ୍ କୁନ୍ଦୁରୁ ହେଲା ପୋଟଲ୍ ହେଲା ଆମର୍ କଲ୍ରା ହେଲା ଏଇଟା ମାନେ ସମସ୍ତେ ଶାଗ୍ ହେଲା ଖରା ମାସରେ ତାଇଚୁନ୍ ଶାଗ୍ ହବା ଏଇଟା ମାନ ଲଗେଇ କରି ସେମାନେ ଚାଷ କରୁସନ୍ ଆଉ ସେମାନେ ବାହାର୍କେ ନେଇ ଯା